ଆଜିକାଲି ଯୁବଗୋଷ୍ଠୀମାନେ ବହୁମାତ୍ରାରେ ବେକାରି ଅଛନ୍ତି ଯାହାଦ୍ୱାରା ଏମାନେ ଯେକୌଣସି ସରକାରୀ ବେସରକାରୀ କିମ୍ବା ଘରୋଇ ସଂସ୍ଥା ଯାହାବି କାମ ବାହାରୁଛି ଏମାନେ କାମ କରିବା ଉଚିତ ସରକାର ପଦକ୍ଷେପ ନେବା ଉଚିତ ଏମାନଙ୍କୁ ନିଯୁକ୍ତି ଯେକୌଣସି ଠାରେ ସରକାରୀ ହେଉ କିମ୍ବା ଘରୋଇ କ୍ଷେତ୍ରରେ ଏମାନଙ୍କୁ କାମ ଯୋଗାଇ ଦେବା ଉଚିତ ଆଉ ବହୁ ମାତ୍ରାରେ କମ୍ପାନୀ ଖୋଲିବା ଉଚିତ ଯାହାଦ୍ୱାରା ସରକାର ଏମାନଙ୍କୁ କିଛି କାମ ଯୋଗାଇ ଦେଇପାରିବେ ଓ ଆମର ଯୁବକମାନେ ଉନ୍ନତ ହୋଇପାରିବେ